ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ପ୍ରକାର ବିକାଶ ଘଟିଅଛି ଯେମିତିକି ଶିକ୍ଷା ସମ୍ପୂର୍ଣ୍ଣ ମାଗଣାରେ ସରକାରୀ ସ୍କୁଲମାନଙ୍କରେ ଯୋଗାଇ ଦିଆଯିବା ସହ ଗରିବ ପିଲାମାନଙ୍କୁ ପୋଷାକ ମଧ୍ୟ ବଣ୍ଟନ କରାଯାଇଥଏ ଏହାସତ୍ତ୍ୱେ ଗରିବଲୋକମାନଙ୍କୁ ସ୍ଵାସ୍ଥ୍ୟର ଚିକିତ୍ସା ପାଇଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରହିଛି ଯାହାର କି ଯାହା ଦ୍ୱାରା ଲୋକମାନେ ଅଧିକ ପଇସା ବିନିଜୋଗ ନକରି ଅଳ୍ପ ମୂଲ୍ୟରେ ସ୍ୱାସ୍ଥ୍ୟବାନ ହୋଇପାରିଥାନ୍ତି